ମୁଁ ସଦାବେଳେ ଗଛ ଲଗାଇବା ପାଇଁ ଲାଲ ମାଟି ବ୍ୟବହାର କରୁଛିି ଏହାର ଆମକୁ ମୋତେ ବେନିଫିଟ୍ କ'ଣ ଆଉ ଇଏ କ'ଣ ମିଳୁଛିି ଦେଖନ୍ତୁ ଲାଲ ମାଟିରେ ପାଣି ଦେଲେ ପାଣିଟା ରହିଯାଉଛି ଯାହା ଯାହା ସଫଳରେ ମୋତେ ଫସଲଟା ଆଉ ଭଲ ହେଉଛିି ତା'ପରେ ଗଛ ବି ଭଲ ରହୁଛି ତା'ପରେ ଆମେ ଆଉ ମୁଁ ଏସ୍ପେସିଆଲି ମୁଁ ଗଛରେ ଏସ୍ପେସିଆଲି ଗୋବର ସାର ଦେଉଛି କ'ଣ ଗୋବର ସାର ଦେଉଛି ଗୋବର ସାର ଦେଲେ ଯାହାକି ଆମର ଚାଷ ଜମି ଚାଷ ବି ଭଲ ହେଉଛି ପନିପରିବା ବି ଭଲ ହେଉଛି ଆଉ ତାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଏବଂ ଗୋବର ସାରରେ ଆମ ଜମି ବି ଭଲ ରହୁଛି ଜମିର ଉର୍ବରତା ବି ଭଲ ବାହାରୁଛି ନେକ୍ସଟ୍ ବର୍ଷ କି ଆସନ୍ତା ବର୍ଷ ସେହି ଜମିରେ ଆମେ ଭଲ ଚାଷ ବି କରିପାରୁଛୁ ତ ଗୋବର ସାର ହିଁ ସବୁଠୁ ଭଲ କିନ୍ତୁ ଆମ ଆଖ ପାଖରେ ଆମର ଅଲଗା ଚାଷୀମାନେ ତାଙ୍କେ ଚାଷ କରିବା ପାଇଁ କିମ୍ବା ଗଛ ଲଗାଇବା ପାଇଁ ୟୁରିଆ ସାର ନ୍ୟାନୋ ସାର ପଟାସିୟମ୍ ସାର ଏସବୁ ନାନାାନିକ ରସାୟନିକ ସାର ବି ବ୍ୟବହାର କରୁଛନ୍ତି ଗଛ ଲଗାଇବା ପାଇଁ କିନ୍ତୁ ମୁଁ ସଦାବେଲେ ଗୋବର ସାର ହିଁ ବ୍ୟବହାର କରୁଛିି ଗଛ ଲଗାଇବା ପାଇଁ ତାହା ଆମ ସ୍ଵାସ୍ଥ୍ୟ ପାଇଁ ଆମ ସଂସାର ପାଇଁ ଆମ ପୃଥିବୀ ପାଇଁ ସବୁଠାରୁ ଭଲ